ମୁଁ ପୋଷାକ ଧୋଇବା ସମୟରେ ପ୍ରଥମେ କୁଣ୍ଡ ଆଣେ କୁଣ୍ଡରେ ଅଳ୍ପ ସର୍ଫ ପକାଏ ସର୍ଫ ପକେଇବା ପରେ ଅଳ୍ପ ପାଣି ଦିଏ ତାପରେ ତାକୁ ମୁଁ ଫେଣ କରେ ଫେଣ କଲା ପରେ ତାକୁ କପଡ଼ା ଭିଜାଏ କପଡ଼ା କିଛି ସମୟ ଭିଜିଲା ପରେ ମୁଁ ତାକୁ ସଫା କରେ ସଫା କଲା ପରେ ତାକୁ ଅଳ୍ପ ପାଣିରେ ତାକୁ ମୁଁ ଧୁଏ ତାପରେ ତାକୁ ଧୋଇ ସାରିଲା ପରେ ଧୀରେ ଧୀରେ ଆଉ କିଛି ପାଣି ଭଲ ପାଣି ଆଣି ତାକୁ ବି ଭଲ କି ଧୁଏ ଧୋଇଲା ପରେ ସେ ଯେଉଁ ପାଣି ଗୁଡ଼ିକ ବଞ୍ଚେ ସେ ପାଣି ଗୁରା ମୁଁ ତଳେ ଢାଳେ ନାହିଁ ସେ ଗଛ କି ଫସଲ ସେଇଥିରେ ମୁଁ ନେଇକି ଢାଳେ ଢାଳିଲା ପରେ ଆଉ ଜଳ ତ ଆମର ଜଳ ହିଁ ଜୀବନ ଜଳକୁ କେବେ ନଷ୍ଟ କରିବା ନାହିଁ